ମୁଁ ପାଞ୍ଚଜଣଙ୍କର ମୋ ଚାରିପାଖରେ ଥିବା ଉଁ ପାଞ୍ଚଜଣଙ୍କର ନାମ ମୁଁ କହିପାରିବି ଉଁ ସେଇଟା ହେଉଛି ସୁଦାମ ଚନ୍ଦ୍ର ଖଟୋଇ ପ୍ରଭାକର ସ୍ୱାଇଁ ଏବଂ ନିରୁପମା ମହାନ୍ତି ଏଁ ଏବଂ ଗୋବିନ୍ଦ ଚନ୍ଦ୍ର ଦାସ ତା'ପରେ

ଜିତେନ୍ଦ୍ର ବରାଳ